ଆମ ଓଡ଼ିଶାରେ ଆମ ଓଡ଼ିଆ ଭାଷା ବହୁତ ଭୂମିକା ଲିଭେଇଛି ଯେମିତିକି ଆମ ଓଡ଼ିଶା ଓଡ଼ିଆ ଓଡ଼ିଶାର ଓଡ଼ିଆ ମାନେ ଗୀତ ଓଡ଼ିଆ ଗୀତ ସାରା ଇଣ୍ଡିଆରେ ଶୁଣନ୍ତି ଖାଲି ଓଡ଼ିଶାରେ ନୁହେଁ ସାରା ଇଣ୍ଡିଆରେ ଯେଉଁଟାକି ବହୁତ ଭଲପାଆନ୍ତି ମାନେ ଆମ ଆଖାପାଖି ବହୁତ ଭଲପାଆନ୍ତି ଆମ ଓଡ଼ିଆ ଗୀତକୁ ମୁଁ ମଝିରେ ଦିଲ୍ଲୀରେ କାମକରୁଥିଲି ସେଠି ମାନେ ଯେତେମାନେ ଲୋକଙ୍କୁ ମିଳିଲି ଶହେଟାରୁ ମାନେ ପଚାଶଟା ଖଣ୍ଡେ ସେମାନେ ଓଡ଼ିଆ ସଙ୍ଗ୍ ଶୁଣନ୍ତି ସେଇଟା ଗୋଟେ ବହୁତ ଗର୍ବିତ କଥା ଯେ ଆମ ଓଡ଼ିଆ ସଙ୍ଗ୍ ଶୁଣୁଛନ୍ତି ବାହାରେ ରହିକି ବି ମାନେ ବାହାରର ଲୋକ ବି ଆଉ ଗୋଟେ ଅଛି ଆମ ସମ୍ବଲପୁରୀ ସଙ୍ଗ୍ ଆମ ସମ୍ବଲପୁରୀ ସଙ୍ଗ୍ ଆମ ଆଖାପାଖି ରାଜ୍ୟର ମାନେ ସମସ୍ତେ ସମସ୍ତେ ମାନେ ସମସ୍ତେ ଶୁଣନ୍ତି ଆଉ ବହୁତ ଭଲ ମଧ୍ୟ ପାଆନ୍ତି କାହିଁକିନା ସେମାନେ ବୁଝନ୍ତି କି ନବୁଝନ୍ତି ସେମାନେ ମାନେ ସେ କଥାକୁ ବୁଝିପାରୁଚନ୍ତି କି ନବୁଝିପାରୁଚନ୍ତି ସେମାନଙ୍କୁ ଶୁଣିବାକୁ ବଢ଼ିଆ ଲାଗେ ଆଉ ତାଙ୍କୁ ଆମ ସମ୍ବଲପୁରୀ ନୃତ୍ୟରେ ଗୀତରେ ସୁରଟା ବେଶୀ ଥାଏ